ପ୍ରଥମ କଥା ତ ହେଉଛି ଆମ ମାତୃଭାଷା ହେଉଛି ଓଡ଼ିଆ ତେଣୁ ଓଡ଼ିଆ ଭାଷାକୁ କିପରି ଭାବରେ ଆମେ ସଂରକ୍ଷଣ କରିପାରିବା ବା ତା'କୁ କିପରି ଭାବରେ ଆମେ ବଞ୍ଚେଇ ରଖିବା ତା ବିଷୟରେ ଆମେ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ନେବା କାରଣ ଧୀରେ ଧୀରେ ଓଡ଼ିଆ ଭାଷା ହଜିବାରେ ଲାଗିଛି ଆଜିକାଲି ପିଲାମାନେ ଆଉ ଓଡ଼ିଆ ସ୍କୁଲ୍ରେ କିମ୍ବା ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉନାହାନ୍ତି କାରଣ ଯେବେଠୁ ପିଲା ଧର ତିନିବର୍ଷ ହେଇଯାଉଛି ବାପା ମାଆ କ'ଣ କରୁଛନ୍ତି ନା ତା'କୁ ପ୍ରଥମେ ଇଂଗ୍ଲିଶ୍ ମିଡ଼ିଅମ୍ରେ ଛାଡ଼ି ଦେଉଛନ୍ତି ଯାହାଦ୍ୱାରା ପିଲାଟି ଇଂରାଜୀ ଭାଷା ଶିଖିଲା ପରେ ତା'କୁ ଆଉ ଓଡ଼ିଆ ଭାଷା ଶିଖିବାକୁ ଇଚ୍ଛା ହେଉନି କାରଣ ତା'କୁ କଷ୍ଟ ହେଉଛି ଯେହେତୁ ସେ ପ୍ରଥମରୁ ଇଂଗ୍ଲିଶ୍ ଭାଷାରେ ହିଁ ପାଠ ଶିଖିଲା ତେଣୁ ତା'କୁ ଓଡ଼ିଆ ଭାଷା ଶିଖିବାରେ ବହୁତ ଅସୁବିଧା ହେଉଛି ସେଥିପାଇଁ ଧୀରେ ଧୀରେ ପିଲାମାନେ ଓଡ଼ିଆ ଭାଷାରୁ ଦୂରକୁ ଚାଲି ଯାଉଛନ୍ତି ଏହା ଦ୍ୱାରା ଆମର ଓଡ଼ିଆ ଭାଷା ଧୀରେ ଧୀରେ ହଜିଯାଉଛି ତେଣୁ ଆମ ସମସ୍ତଙ୍କ ଦାୟିତ୍ୱ ଆମେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖେଇବା ଏବଂ ଆମ ନିଜ ନିଜ ଭିତରେ ପ୍ରତ୍ୟେକ ସମୟରେ ଓଡ଼ିଆ ଭାଷାରେ ଯେତେ ସମ୍ଭବ ଓଡ଼ିଆ ଭାଷାରେ ହିଁ କଥା ହେବା ଆଉ ପିଲାମାନଙ୍କୁ ମଧ୍ୟ ଓଡ଼ିଆ ଭାଷା ହିଁ ଶିଖେଇବା ତା'ମାନେ ନୁହେଁ କି ପିଲାମାନେ କେବଳ ଓଡ଼ିଆ ଶିଖନ୍ତୁ ଇଂରାଜୀ ବି ଶିଖିବା ଉଚିତ୍ କିନ୍ତୁ ଓଡ଼ିଆ ଭାଷା ଆମ ମାତୃଭାଷା ତେଣୁ ସମସ୍ତଙ୍କୁ ଓଡ଼ିଆ ଭାଷା ଶିଖିବା ନିହାତି ଜରୁରୀ ଆଉ ସମ୍ମାନ ଦେବା ଦରକାର